ମୁଁ ବିଶେଷ ଭାବରେ ଫଳ ଗଛ ଲଗାଇ ଥାଏ ଯେମିତିକି ଆମ୍ବ ନଡ଼ିଆ ସପେତା ବାଦେନା ଆଦି ଗଛ ଲଗେଇବା ପାଇଁ ମତେ ଭଲ ଲାଗେ

ମୁଁ ତାକୁ ଲଗେଇବା ସହିତ ତାର ଯତ୍ନ ମଧ୍ୟ ନେଇଥାଏ ଭଲ ଲାଗିବାର କାରଣ ଫଳ ଲଗେଇବା ଦ୍ଵାରା ଆମେ ଗଛର ରୁ ଫଳରୁ ବିଭିନ୍ନ ପ୍ରାକାର ପ୍ରୋଟିନିଅସ ଫଳ ପାଇ ପାରିଥାଉ ତା ଶରୀର ପାଇଁ ଅତ୍ୟନ୍ତ ଭଲ

ଫଳଗଛ ଲଗେଇବାରେ ମୁଁ ବିଶେଷ ଆଗ୍ରହ ପ୍ରକାଶ କରେ

ଫୁଲ ଗଛ ଲଗେଇବା ପାଇଁ ବି ଘର ଆଗରେ ଫୁଲ ଗଛ ଲଗାଇ ତାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ମଧ୍ୟ ଭଲ ଲାଗେ